ହ୍ୟାଲୋ ଏଟା କି ବାସନ୍ତୀ ହୋଟେଲ୍ ମୁଁ ସେଇ ବିରିୟାନୀ ମଗାଇଥିଲି ସେ ଲୋକ କହୁଛି ମତେ ଖରାପ ଭାବନ୍ତୁ ନାହିଁ ଆପନର ବିରିୟାନୀ ଖରାପ ଥିଲା ଯୋଗୁଁ ମୁଁ ରିଟର୍ଣ୍ଣ କରିଦେଲି ନହେଲେ ମୁଁ ରିଟର୍ଣ୍ଣ କରିନଥାନ୍ତି ଆପଣ ଖରାପ ଭାବନ୍ତୁ ନାଇଁ ଆଉ ଥରେ ଭଲ ବିରିୟାନୀ କରନ୍ତୁ ମୁଁ ନିଶ୍ଚୟ ନେବି ମୁଁ ଆପଣଙ୍କର ବିରିୟାନୀ ଆଗରେ ମଗାଇଥିଲି ଭଲ ଲାଗିଲା ଏବେ ଏବେ ମଗାଇଲି ଜମା ଭଲ ପଡ଼ିଲାନି ବେଶୀ ମସଲା ବେଶୀ ତେଲ ତେଣୁ ଆପଣଙ୍କର ବିରିୟାନୀ ମୁଁ ରିଟର୍ଣ୍ଣ କରିଦେଲି କିନ୍ତୁ ଆପନ ରାଗନ୍ତୁ ନାହିଁ ଏବେ ଆଉ ଥରେ ମୋବାଇଲ୍ରେ ଭଲ ବିରିୟାନୀଟି ମୋତେ ଦେବେ ହଁ ମୁଁ ଏତିକି କହି ରଖୁଛି ମୁଁ ଏତିକି କହି ରଖୁଛି ଆପଣ ଖରାପ ଭାବନ୍ତୁ ନାହିଁ ମୋର ପରିବାର ଲୋକ କହିଲେ ବିରିୟାନୀ ଗୋଟେ ଥର ମଗାଇକି ରିଟର୍ଣ୍ଣ କରିଦେବାଟା ଠିକ୍ କିନ୍ତୁ ମୁଁ ବାଧ୍ୟ ହୋଇକି ରିଟର୍ଣ୍ଣ କଲି କିନ୍ତୁ କ'ଣ କରିବି କୁହନ୍ତୁ ବିରିୟାନି ଖାଇଲେ ତ ମୋର ପେଟ ଖରାପ ହୋଇଯିବ ମୋତେ ଡ଼କ୍ଟରଖାନାକୁ ଯିବାକୁ ପଡ଼ିବ ଡ଼କ୍ଟରଖାନା ଗଲେ ବିନା କାରଣର ଅନେକ ଔଷଧ ଖାଇବାକୁ ପଡ଼ିବ ତେଣୁ ମୁଁ ବାଧ୍ୟ ହୋଇ ଆପଣଙ୍କର ବିରିୟାନୀ ରିଟର୍ଣ୍ଣ କରିଦେଲି ମୋତେ ଖରାପ ଭାବନ୍ତୁ ନାହିଁ